ବହି ପଢ଼ିବା ମୋର ନିତିଦିନିଆ ଅଭ୍ୟାସ ବହି ପଢ଼ିବାରେ ମୁଁ ଜମା କିଛି ସମୟ ନଷ୍ଟ କରେନା ମୁଁ ବିନା ବିରତିରେ ଚାରିଘଣ୍ଟାରୁ ପାଞ୍ଚଘଣ୍ଟା ପର୍ଯ୍ୟନ୍ତ ବହିକୁ ପଢ଼ିପାରିବି ମୋର ସାପ୍ତାହିକ ଏଗୁଡ଼ା ଦରକାର ନାହଁ ମୋର ମୁଁ ଆଇନର ମୁଁ ଆଡ଼ଭୋକେଟ୍ ହିସାବରେ କାମ କରୁଛି ଓ ମୋତେ ଆଇନ ବହି ସବୁ ବହୁତ ଭଲ ଲାଗେ ତେଣୁକରି ମୁଁ କ୍ରିମିନାଲ୍ ମ୍ୟାଟର୍ କି କ୍ରିମିନାଲ୍ ବହି ଯେଉଁଟା କି ଇଣ୍ଡିଆନ୍ ପେନାଲ୍ କୋଡ଼୍ ସେଇ ବହି ମୋତେ ବହୁତ ଭଲ ଲାଗେ ଆଉ ମୁଁ ଏକା ସାଙ୍ଗରେ ଚାରିରୁ ପାଞ୍ଚଘଣ୍ଟା ତାକୁ ପଢ଼ିପାରେ ମୁଁ ଇଣ୍ଡିଆନ୍ ପେନାଲ୍ କୋଡ଼୍ର ଭାରତୀୟ ପିଙ୍ଗଳ କୋଡ଼୍ ଏଇଟିନ୍ ସିକ୍ସଟି ଏଇ ବହି ମୁଁ ପ୍ରତି ସେକ୍ସନ୍ ୱାଇଜ୍ ବସିକି ପଢ଼େ ଯାହାକି ମୋତେ ପାଞ୍ଚଘଣ୍ଟା ଲାଗେ କଭର୍ କରିବା ପାଇଁ ମୁଁ ପୂରା ବହିଟାକୁ ଶେଷ କରିବା ପର୍ଯ୍ୟନ୍ତ ବସିଲା ମାନେ ଥରେ ଦୁଇଥର ଭଲରେ କେମିତି ପଢ଼ିବି ସେଇ କଥା ଚେଷ୍ଟା କରେ ମୋତେ ସେ ବହିର ପାଞ୍ଚଶହ ଏଗାରଟି ସେକ୍ସନ୍ ଅଛି ଓ ତେଇଶଟି ଚ୍ୟାପ୍ଟର୍ ମୁଁ ତାକୁ ଥରେ ଭଲରେ ଟିକିଏ ପଢ଼ିବା ପାଇଁ କମ୍ ସେ କମ୍ ଚାରିରୁ ପାଞ୍ଚଘଣ୍ଟା ଲାଗେ ମୁଁ ଯେତେବେଳେ ବି ସେ ବହି ଧରିକି ବସେ ମୁଁ ଚାରିରୁ ପାଞ୍ଚଘଣ୍ଟା ଏକାଥରେ ପଢ଼ି ଦେଇକି ତାକୁ ଶେଷ କରିକି ଅଲଗା ବିଷୟ ପୁଣି ପଢ଼େ ମୁଁ ଦିନକୁ ଆଠଘଣ୍ଟାରୁ ଦଶଘଣ୍ଟା ପଢ଼ିପାରେ କିନ୍ତୁ ଚାରିଘଣ୍ଟାରୁ ପାଞ୍ଚଘଣ୍ଟା ବିନା ବିରତିରେ ଏକାବେଳକରେ ପଢ଼ିପାରେ ମୁଁ ଅଲଗା କୌଣସି ବହି ଯେମିତି କି ଏଣ୍ଟରଟେନମେଣ୍ଟ ବହି ହଉ କି ସାପ୍ତାହିକ ବହି ଏଗୁଡ଼ା ମୋତେ ଭଲ ଲାଗେନା ମୋର ଆଇନଗତ ଆଇନ ରିଲେଟେଡ଼୍ ଯେତକ ବିଷୟ ମୁଁ ଯେତେକ ନିୟମ ଜାଣିବା ପାଇଁ ସେଇ ବିଷୟ ବହି ସବୁ ମୋତେ ବହୁତ ଭଲ ଲାଗେ ମୁଁ ସମ୍ବାଦପତ୍ରରେ ବି ଯେତେବେଳେ କିଛି ଆଇନ ବିଷୟ ଦେଇଥାଏ ମୁଁ ତାକୁ ପଢ଼ିବାକୁ ଭଲ ଲାଗେ ମୋତେ ସବୁପ୍ରକାର ଜି କେ ବହି ସେଇ ଯେଉଁଥିରୁ କି ଜ୍ଞାନ ଆରୋହଣ କରିହବ ମୁଁ ସେ ବହି ମଧ୍ୟ ପଢ଼େ ଆଉ ଏମିତି କରିବାରେ ମୋତେ କିଛି ଅସୁବିଧା ବି ଜଣାପଡ଼େନା ମୋତେ କିଛି ବାଧା ବି ଲଗେନା ମୋତେ ବହି ପଢ଼ିବାରେ ସବୁଠୁ ଖୁସି ଓ ଆନନ୍ଦ ମୋତେ ଲାଗେ ମୁଁ ବହୁ ସମୟ ବହି ପଢ଼ିବାରେ ବ୍ୟତିତ କରେ